କ'ଣ ହେଲାକି ହୁଁ ହୁଁ ହୁଁ ନାଇଁ ନାଇଁ ଆମେ ପିସ୍ ହିସାବରେ ନେଉନା ଆମେ ଛଅଟା ପିସ୍କୁ ସତୁରି ଟଙ୍କା ନେଉଛୁ ହଁ ସତୁରି ଟଙ୍କାର ଆମେ ଛଅଟା ପିସ୍ ଦେଉଛୁ ଫଟୋରେ ପାସ୍ପୋର୍ଟ୍ ସାଇଜ୍ ଫଟୋ କେତେ କେତେ ଅର୍ଡର କେତେ ଅଛି କି ଆଚ୍ଛା ଆଉ ଦୁଇଶହ ତିନିଶହ ହେବ ସବୁ ପାସପୋର୍ଟ୍ ସାଇଜ୍ କି କେତେ ଦିନ ଭିତରେ ଦରକାର ପଡ଼ିବ ଦେଖିବା ଆମେ ହିସାବ କରିବା ଆପଣ ତା'ହେଲେ ମାନେ ଆପଣ ଷାଠିଏ ଟଙ୍କା ଦେଇଦିଅନ୍ତୁ ଆପଣ ବୁଝନ୍ତୁ ଅଲଗା ଆଡ଼େ ବି ତ ସେଇଆ ଅଛି ଦେଖିକି ନହେଲେ ନହେଲେ ଲାଷ୍ଟ ମୁଁ ଏତେ କରିପାରିବିନି ମୁଁ ପଞ୍ଚାବନ ମୋର କିଛି ଫାଇଦା ନ ରଖିକି ଆପଣଙ୍କୁ କ'ଣ କରିବି ଷାଠିଏ ଟଙ୍କା ହେଲେ ଠିକ୍ ମୋତେ ବି ମିଳନ୍ତା ଆପଣ ବି ଫାଇଦା ହୁଅନ୍ତା ଦଶ ଟଙ୍କାଟା ତ କାଟିଦେଲି ନା ଆମର ଇଲେକ୍ଟ୍ରିକ ଖର୍ଚ୍ଚ ସବୁ ଖର୍ଚ୍ଚ ଅଛି ନା ଗୋଟେ ପେପର୍ ଖର୍ଚ୍ଚ ପେପର ରେଟ୍ ବଢ଼ିଯାଇଛି ସବୁ ଖର୍ଚ୍ଚ ସବୁ ଖର୍ଚ୍ଚ ଅଛି